ମୋତେ ସବୁପ୍ରକାର ପୁସ୍ତକ ପଢ଼ିବା ପାଇଁ ଭଲ ଲାଗେ ହିନ୍ଦୀ ଓଡ଼ିଆ ସବୁଠୁ ସାହିତ୍ୟଟା ବେଶି ପଢ଼ିବା ପାଇଁ ଭଲ ଲାଗେ ମୁଁ ଗୋଟିଏ ବିଷୟ ଅଛି ମାଗୁଣୀର ଶଗଡ ବିଷୟଟି ଭଲ ଲାଗେ ମୋତେ ପଢ଼ିବା ପାଇଁ ଆଉ ଚଳଚ୍ଚିତ୍ର ହିନ୍ଦୀ ଓଡ଼ିଆ ରୁ ଗୋଟିଏ ଭଲ ଲାଗେ ବାଳୁଙ୍ଗା ଟୋକା ବୋଲି ଗୋଟିଏ ସିରିଏଲ୍ଟେ ଅଛି ଚଳଚ୍ଚିତ୍ର ସେଥିରେ ଅନୁଭବ ଆଉ ବର୍ଷା ଭଲ ତାଙ୍କ ଜୀବନ ଯାପନ ଭଲ କାହାଣୀ କରିଛନ୍ତି ଆଉ ଟିଭି ସୋରେ ତରଙ୍ଗ ସାର୍ଥକ ସିଦ୍ଧାର୍ଥ ସେ ତରଙ୍ଗ ଇଏରେ ତାରା ତାରିଣୀର ସିରିଏଲ୍ଟା ଭଲ ଲାଗେ ତାଙ୍କ ପାରିବାରିକ ସମ୍ପର୍କ ଭିତରେ ଭଲ ଚାଲେ